ହଁ କୁହନ୍ତୁ ସାମଲ୍ ବାବୁ ହଁ ସେଇ ତ କଷ୍ଟମର କମ୍ପ୍ଲେନ୍ ସକାଳଠୁ ଗଦା ଗଦା ପଡ଼ିକି ଅଛି ଆଉ ହଁ ମୋର ବି ତ ସେଇ ସକାଳୁଠୁ ସେମିତି ଚାଲିଛି ମାନେ ସକାଳୁ ସାମାନ୍ ନେଇକି ଯାଉଛନ୍ତି ସନ୍ଧ୍ୟାବେଳେ ଆସିକି ଫେରେଇକି ଯାଉଛନ୍ତି ସେଗୁଡ଼ା ଏରା ଭଲ ଜିନିଷ ନାହିଁ ତମେ କେଉଁଠୁ ଆଣୁଛ କେଉଁ ଜିନିଷ ଗୋଟେ ଭଲ ନାହିଁ ଟେଷ୍ଟି ନାହିଁ ସାବୁନ୍ ନେଉଛନ୍ତି ସାବୁନ୍ରୁ ଫେଣ ବାହାରୁନି ଏଇଟା ହେଉନି ସେଇଟା ହେଉନି କହୁଛନ୍ତି ଏଇ ବସଷ୍ଟାଣ୍ଡ୍ ପାଖ ପୁରୁଣା ଗୋଦାମ୍ରୁ ଆଣୁଛି

ହଁ ଲୋକ ତାର ମୁଁ ଆଗରୁ ପୁରୁଣା ତା ପାଖରୁ ହିଁ ଧରିଯାଉଥିଲି ଏବେ ଲୋକଙ୍କୁ କ'ଣ ଅଲଗା ଜାଗାରେ କ'ଣ ଭଲ ମିଳୁଛି ସେଥିପାଇଁ ଆମକୁ ଏମିତି କରୁଛନ୍ତି ଆଉ ବହୁତ କମ୍ପ୍ଲେନ୍ ଆସୁଛି

ମୁଁ ସେଇ ଭିବେଲ ଲକ୍ସ୍ ଆଉ ଲାଇଫ୍ବଏ ରଖିଥିଲି ହଁ ସେଇ ପ୍ରକାଶ ଗୋଲ୍ଡର ସଫା ସାବୁନ ଅଛି ନା ଆଉ ସର୍ଫ ତ ଏକ୍ସସେଲ୍ ସର୍ଫ ଥିବ ଆଉ ବେପାର ତ ସକାଳଠୁ ମାନ୍ଦା ପଡ଼ିଛି ଆଉ ମୁଁ ହଁ ମୋର ବି ସେ ଫରଚ୍ୟୁନ୍ ବି ରିଫାଇନ୍ ତେଲ ଅଛି ତମେ କେଉଁଟା ୟ୍ୟୁଜ୍ କରୁଛ ଆଣୁଛ କେଉଁଟା ହଁ ନାହିଁ ମୁଁ ଏପଟେ ସେ ପୁରୁଣା ବସଷ୍ଟାଣ୍ଡ୍ରୁ ସବୁ ଆଣୁଛି ନା ତା ପାଖରେ ହିଁ ଭଲ ସାମାନ୍ ଥାଉଛି

ହଁ ହଁ ଆଳୁ ପୁଚୁକା ହେଇଗଲାଣି ବି କିଛି ବେପାର ହଉନି ସବୁ ଗ୍ରୋସରି ଦୋକାନ ତ ସବୁ ସାମାନ୍ ଡାଲି ଗୁଡ଼ା ନେଉଛନ୍ତି ଆଉ ଡାଲି କହୁଛନ୍ତି ଗୋଡ଼ି ପଥର ସବୁ ବାହାରୁଛି ପୁରା ଭଲ ଡାଲି ମୁଁ ଧରିକି ଆସିଲି ମାର୍କେଟରୁ ତାଙ୍କୁ ସେ ଗୋଡ଼ି ପଥର ବାହାରୁଛି ଟେଷ୍ଟ୍ ହେଉନି ଡାଲି ଡାଲି ସବୁ ବାସ୍ନା ହେଉଛି ଏମିତି ସେମିତି କହୁଛନ୍ତି ମୁଁ ସେଇ ହରଡ଼ ଆଉ ଇଏ ଡାଲି ଆଣୁଛି ଆଉ ସନ୍ଧ୍ୟାବେଳେ ଦୋକାନ ପଟେ ଆସ କଥା ହେବା ମିଶିକି ବସିକି ରଖିଲି